ମୋତେ ଗୋଟେ ଖାଦ୍ୟ ଅର୍ଡ଼ର୍ କରିବାର ଥିଲା ମୁଁ ନିଜ ପାଇଁ କରିଥିଲି କିନ୍ତୁ ଯେହେତୁ ଘରୁ କୁଣିଆ ପଳେଇ ଆସିଲେ ମୁଁ ତାଙ୍କ ପାଇଁ ବି ଅର୍ଡ଼ର୍ କରିବାର ଥିଲା ସେଥିଲାଗି ମୁଁ ଗୋଟେ ଚପାତି ଆଉ ଦୁଇଟା ନାନ୍ ଯେଉଁ ଅର୍ଡ଼ର୍ କରିଥିଲି ଗୋଟେ ଚପାତି ବଦଳ ତିନିଟା ଚପାତି ଏବଂ ଦୁଇଟି ନାନ୍ ବଦଳ ପାଞ୍ଚଟା ନାନ୍କୁ ମୋତେ ଅର୍ଡ଼ର୍ କରିବାର ଥିଲା ସେଥିଲାଗି ମୁଁ ଚାହୁଁଥିଲି କିି ଆଉଥରେ କଲ୍ କରିକି ଆଉ ଥରେ ମୋର ଖାଦ୍ୟର ଯେଉଁ ପରିମାଣକୁ ବଢ଼େଇବାକୁ ଚାହୁଁଛି ସେଥିଲାଗି ମୁଁ ତାଙ୍କୁ ଜଣେଇଥିଲି କିି ମୋତେ ଆହୁରି ଏକ୍ସଟ୍ରା ଯାହା ବି ଅଧିକା ଦରକାର ଅଛି ସେଇଟା ମୋତେ ଅର୍ଡ଼ର୍ରେ ଦେବା ପାଇଁ